ଆମ ଭାରତରେ ପ୍ରଥମ ଧାର୍ମିକ ଜାଗା ହେଉଛି ବୃନ୍ଦାବନ ବୃନ୍ଦାବନରେ ଶ୍ରୀକୃଷ୍ଣ ରହୁଥିଲେ ତାଙ୍କ ଜନ୍ମସ୍ଥାନ ସେଇଠି ଆଉ ସେଠି ତାଙ୍କେ ସମସ୍ତେ ଆମ ଭାରତବର୍ଷର ସମସ୍ତେ ଭକ୍ତମାନେ ଯାଆନ୍ତି ସେଠି ରୁହନ୍ତି ଶ୍ରୀକୃଷ୍ଣ ଠାକୁରଙ୍କୁ କି କୃଷ୍ଣ ଭଗବାନଙ୍କୁ ପୂଜା କରନ୍ତି ଆଉ ସେଠି ଗୋଟେ ଆମ ଧାର୍ମିକ ଜାଗା ଦ୍ୱିତୀୟ ଆମ ଭାରତବର୍ଷରେ ବଡ଼ ଧାର୍ମିକ ଜାଗା ହେଉଛି କେଦାରନାଥ ଭକ୍ତମାନେ କେ ବହୁତ ଜାଗାର ବିଭିନ୍ନ ଜାଗାର ଭକ୍ତମାନେ ସେଠି ଯାଆନ୍ତି କେଦାରନାଥରେ ଗୁଡ଼ା ଗୁଡ଼ା ଦିନ ଯାଇକରି ରୁହନ୍ତି କେଦାରନାଥ ଯାଇକରି ଶ୍ରୀ ମହାପ୍ରଭୁ ମହାଦେବଙ୍କୁ ପୂଜା କରନ୍ତି ତାଙ୍କୁ ଦେଖନ୍ତି ତାଙ୍କ ସହିତ ପ୍ରସାଦ ନିଅନ୍ତି ଓ ତାଙ୍କର ଆଶୀର୍ବାଦ ନିଅନ୍ତି ଥାର୍ଡ଼ ହେଉଛି କାଶୀ କାଶୀରେ ବି ସେମିତି ଶ୍ରୀ ଭଗବାନ ସମସ୍ତେ ଯା ଭକ୍ତମାନେ ଯାଆନ୍ତି ଯାଇକି ମହାଦେବଙ୍କୁ ପୁଅ ଦିଅନ୍ତି ସେଠି ପ୍ରାୟତଃ ଯିଏ ବି ଯାହା ମରିଯାଇଥିଲେ ତାଙ୍କର ଦେହର ଯେଉଁ ଅଖାଣ୍ଡୁଲି ପୁସ୍ତକୁ ପାଣିରେ ବୁଲାନ୍ତି ପାଣିରେ ବୁଡ଼ା ଦିଅନ୍ତି ଆଉ ସେ ଜାଗାରେ ଆମେ ପ୍ରସିଦ୍ଧ ଆଉ ଗୋଟେ ଜାଗା ହେଉଛି ଆମର ଭାରତ ବର୍ଷ ସବୁଠୁ ବଡ଼ ହେଉଛି ବୃନ୍ଦାବନ ବୃନ୍ଦାବନରେ